ନମସ୍କାର ହଁ କହ ମୁଁ ଆପଣଙ୍କୁ କି ସାହାଯ୍ୟ କରିପାରିବି କାଏଁ ଦୋକାନ ଦେବ କି ବଡ଼ ଷ୍ଟଲ୍ ଦରକାର୍ ନା ଛୋଟ ଷ୍ଟଲ୍ ହଁ ଅଛି ଆପଣ ଆସନ୍ତୁ ଦେଖିକି ଯିବେ ବଡ଼ ଷ୍ଟଲ୍ ଚାଏର୍ ହଜାର୍ ଛୋଟ୍ଟା ଦୁଇ ହଜାର୍ ମନ୍ଥଲି କାଁ କହିବେ କି ମୋର୍ ଅଛି ଠାକୁରଙ୍କର କିଛି ପ୍ରୋବ୍ଲେମ୍ ହେଲା କି ସବୁ ଠିକ୍ ଅଛି

ଷ୍ଟଲ୍ ଟାଉନ୍ ଭିତ୍ରେ ଅଛେ ଆଉ ବିଜନେସ୍ ଭଲ୍ ଚାଲ୍ବା ହଁ ତ ଟାଉନ୍ ଭିତ୍ରେ ଅଛେ ସନ୍ଧ୍ୟା ପାଞ୍ଚ୍'ଟାରେ ନା